ହ୍ୟାଲୋ ସାର୍ ଏଇଟା ରାପିଡ଼ୋ କୁ ଲାଗିଛି କି ଆଜ୍ଞା ସାର୍ ସାର୍ ମୁଁ ଗୋଟେ ଜର୍ଣ୍ଣି ପ୍ଲାନିଂ କରିବାର ଅଛି ସାର୍ ପୁରୀ ରୁ କଟକ ତ ସାର୍ ମୁଁ ଟିକେ ଜାଣିବା ପାଇଁ ଚାହୁଁଥିଲି ଆପଣଙ୍କ ଏଜେନ୍ସି ତରଫରୁ କ'ଣ ଟିକେ ସୁବିଧା ମିଳିପାରିବ ସାର୍ ମୁଁ କାରରେ ଯିବା ପାଇଁ ଚାହୁଁଛି ଫ୍ୟାମିଲି ସହ ସାର୍ ପ୍ରାଇସଟା ଟିକେ କହିବେ ସାର୍ କିଛି ପ୍ରୋବ୍ଲେମ ହବନି ତ ସାର୍ ଥରେ ମୁଁ ଯାଇଥିଲି ଓଲାରେ ଏକା ଯାଇଥିଲି ସାର୍ ଭୁବନେଶ୍ୱର ରୁ ପୁରୀ ତ ସାର୍ ସେଇଠି ମୋତେ ଟିକେ କମ୍ଫରଟେବୁଲ ଲାଗିଲାନି ତ ଆଜ୍ଞା ସାର୍ ତେଣୁକରି ମୁଁ ଆପଣକୁ କଲ କରିଛି ସାର୍ ଫ୍ୟାମିଲି ଗଲେ ଡ୍ରାଇଭରଟା କେମିତିଟା ସାର୍ ଟିକେ ଆଜ୍ଞା ସାର୍ ସାର୍ ଆଉ ଚାର୍ଜେସ ଟା କେତେ ଆଜ୍ଞା ସାର୍ ସାର୍ ମୋତେ ସକାଳ ସାଢ଼େ ନଅ ଦରକାର ଥିଲା ସାର୍ ତ ସାର୍ ଆପଣ କେଉଁଠିକୁ ଆସିବେ ମୁଁ ଭୁବନେଶ୍ୱର ନୟାପଲ୍ଲୀ ରେ ଅଛି ସାର୍ ଆପଣଙ୍କ ଡେଲିଭରୀ ବୟର ନମ୍ବରଟା ଟିକେ ମିଳିପାରିବ କି ଆଜ୍ଞା ସାର୍ ସାର୍ କ'ଣ ଏକ୍ସଟ୍ରା ଚାର୍ଜ ଅଛି କି ନା ନା ସାର୍ ସାର୍ ପେମେଣ୍ଟ ମେଥଡ଼ଟା କେମିତି ଅନଲାଇନ ନା କ୍ୟାସ ସାର୍ ମୁଁ ତ ଅନଲାଇନ ପେମେଣ୍ଟ କରିବି ଭାବୁଛି ସାର୍ ଆଜ୍ଞା ସାର୍ ସାର୍ ଆପଣଙ୍କ ଫ କ୍ୟୁଆରଟା ଟିକେ ସେଣ୍ଡ କରିଦେବେ ଆଜ୍ଞା ସାର୍ ହଉ ସାର୍ ଧନ୍ୟବାଦ ରଖୁଛି